ଆମ ଢେନଙ୍କାନାଳ ଜିଲ୍ଲାର ଇତିହାସ ହେଉଛି ବାଜିରାଉତ ବାଜିରାଉତ ତାକୁ ବାରବର୍ଷ ବୟସରେ ସେ ନୌଚାଳନା କରୁଥିଲା ସେହି ସମୟରେ ଇଂରେଜୀମାନେ ଯେତେବେଳେ ଆମ ଦେଶ ଭିତରକୁ ପଶି ଆସୁଥିଲେ ସେଇ ସମୟରେ ତାଙ୍କୁ ସେ କଣ କଲା ନୌକାକୁ ଆଉ ନେଲାନି ତାଙ୍କୁ ପାରକରିବା ପାଇଁ ତେଣୁ ସେମାନେ ବାଧ୍ୟ ହୋଇକି ତାକୁ ଗୁଳି କଲେ ଗୁଳି କଲା ଦ୍ଵାରା ସେ ତା ଜୀବନ ହସିହସି ଦେଶପାଇଁ ଉତ୍ସର୍ଗ କଲା ସେଇଥିପାଇଁ ସେ ତା ନାଁ ରେ ମଧ୍ୟ ବିଭିନ୍ନ ସ୍କୁଲ ଆଉ ଅଫିସ ସେ ମଧ୍ୟ ତାହା ନାଁ ରେ ମଧ୍ୟ ଏବେବି ନାଁ ନାମ କରଣ କରାହୋଇଛି ତେଣୁ ତା'ପରେ ସମସ୍ତେ ଆଉ ଦେଶପାଇଁ ଜୀବନ ଉତ୍ସର୍ଗ କରିବା ଦେଶପାଇଁ କାମ କରିବାପାଇଁ ଆଗ୍ରହୀ ହେବା ଉଚିତ